ହ୍ୟାଲୋ ଗରମା୍ ଗରମ୍ ହୋଟେଲକୁ ଲଗାଇଛି ତ ମୁଁ ମୁଁ ରଶ୍ମିତୁଂ କହୁଥିଲି ଆଉ ଘର କାଳିଆଶଳ୍ ତ ମୁଁ ସାଧାରଣତଃ ଆମ ଘରକୁ ଯେଉଁ ଆମର ଗେଷ୍ଟ ଆସିବାର ଥିଲେ ସେଥିପାଇଁ ମୁଁ କ'ଣ କରିଥିଲି ନା ପାଞ୍ଚଟି ପିଜ୍ଜା ଅର୍ଡ଼ର୍ କରିଥିଲି ତ ଯେହେତୁ ତାଙ୍କର କୌଣସି ଅସୁବିଧା ବଶତଃ ସେମାନେ ଆସିପାରିବେନି ତ ସେଥିପାଇଁ ମୁଁ ପାଞ୍ଚଟି ପିଜ୍ଜା ବଦଳରେ ଦୁଇଟି ପିଜ୍ଜା ପାଇଁ ଆପଣଙ୍କୁ ଅର୍ଡ଼ର୍ ପାଇଁ ପୁଣି ଆଉଥରେ କହୁଛି ତ ଆପଣ ସେଇ ସେମ୍ ଯେଉଁ ଆମର ଜାଗା ଦିଆହେଇଥିଲା ତ ସେଇଠି ପଠାଇଦେଲେ ଭଲହେବ